ବ୍ୟବସାୟ ଆରମ୍ଭ କରିବା ସମୟରେ ଗ୍ରାମୀଣ ଲୋକମାନେ ଅସୁବିଧାରେ ପଡ଼ନ୍ତି କାରଣ ଯଥା ପଇସାର କିଛି ଅସୁବିଧା ହୋଇଥାଏ କିଛି ମାନେ କେଉଁଠି ଦୋକାନ ଟି ଦେବେ ସେଠାରେ ବି କିଛି ଅସୁବିଧା ହୋଇଥାଏ ସେଠୁ ଲୋକ ନେବେ କି ନାହିଁ ବେପାର ହେବ କି ନାହିଁ ସେଠାରେ ବି କିଛି ଅସୁବିଧା ହୋଇଥାଏ କେଉଁଠୁ କଞ୍ଚା ମାଲ୍ ଆଣିବେ ସେଇଟା ବି ବହୁତ ଭାବିଥାନ୍ତି ଏବଂ ମାନେ ବ୍ୟବସାୟ କରିବେ ଲାଭ କି ଲସ୍ କି ସେଇଟା ବି ହେବ କି ନାହିଁ ସେଇଟା ବି ବହୁତ ଭାବିଥାନ୍ତି ବା ଯଦି ଗ୍ରାମୀଣ ଭାରତ ବ୍ୟବସାୟକୁ କିଛି ଋଣାତ୍ମ ଋଣ ହିସାବରେ ଗଭର୍ଣ୍ଣମେଣ୍ଟ କିଛି ସାହାଯ୍ୟ କରନ୍ତା ଏବଂ ତାଙ୍କ ଉପରେ କିଛି ଟ୍ୟାକ୍ସ ଲଦିଦିଅନ୍ତାନାହିଁ ତା'ହେଲେ ବ୍ୟବସାୟକୁ ଜଣେ ବହୁତ ଖୁସି ହୋଇ ବେପାର କରନ୍ତେ ଏବଂ ତାଙ୍କ ଧର ସେ ବେପାର କରିବେ ବେପାରଟା କେମିତି ହେବ କେଉଁ କିଏ ନେବ କିଏ ନାହିଁ ତାକୁ ବି ଯଦି ଗଭର୍ଣ୍ଣମେଣ୍ଟ ଠିକ୍ସେ ଇଏ କରନ୍ତା ତା'ହେଲେ ଜଣେ ବ୍ୟବସାୟ ବ୍ୟବସାୟ ଭଲସେ ବ୍ୟବସାୟ କରିପାରନ୍ତା ଏବଂ ଭଲ ବେପାର ବି କରିପାରନ୍ତା